ଆଜ୍ଞା ସ୍ଵିଗି ଅଫିସକୁ ଲାଗିଛି ମୁଁ ଆପଣଙ୍କଠାରୁ ଗତ ଚବିଶ ଚାର ଦୁଇହଜାର ତେଇଶିରେ ଭାତ ଡାଲି ତରକାରୀ ଖଟା ଆପଣଙ୍କ ସ୍ଵିଗି ଅଫିସରୁ ଅର୍ଡ଼ର ନମ୍ବର ପାଞ୍ଚ ଚାର ତିନ ଦୁଇ ଏକ ଛଅରେ ଅର୍ଡ଼ର କରିଥିଲି ତା ବାବଦକୁ ମୁଁ ଆପଣଙ୍କୁ ତିନିଶହ ଟଙ୍କା ଦେଇଥିଲି କିନ୍ତୁ ମୋର ଘରୋଇ ଅସୁବିଧା ହେତୁ ମୋତେ ମେଡ଼ିକାଲକୁ ଯିବାକୁ ପଡ଼ିଥିଲା ତେଣୁ ମୁଁ ଆପଣଙ୍କର ସେହି ଅର୍ଡ଼ର ନମ୍ବରରେ ଯେଉଁ ଅର୍ଡ଼ର କରିଥିଲି ସେହିଟା କେନ ବାଧ୍ୟ ହୋଇ କ୍ୟାନ୍ସଲ କରିବାକୁ ପଡ଼ିଥିଲା ଆପଣ ଯଦି ସେ ଅର୍ଡ଼ର ନମ୍ବରର ପଇସା ତିନିଶହ ଟଙ୍କାକୁ ଆପଣ ଫେରସ୍ତ କଲେ ମୁଁ ଆପଣଙ୍କଠାରେ ଖୁସି ହେବି